ହଁ ଆମେ ଭାବୁଛୁ ଯେଉଁ ଜାଗାରେ ଜଳ ଅଛି ଯେମିତିକି ଆମ ପୃଥିବୀରେ ଜଳ ଅଛି ସେମିତି ଆମ ପୃଥିବୀରେ ବି ଜୀବନ ଅଛି ସେମିତି ମଙ୍ଗଳ ଗ୍ରହ କି ଅନ୍ୟ ଅନ୍ୟ ଗ୍ରହରେ ବି ଜୀବନ ଅଛି